ହଁ ହ୍ୟାଲୋ ହଁ ଆପଣ୍ କିଏ କହୁଚନ୍ ହଁ ଓ ମୁଇଁ ଜାଣିପାରୁଥେଇ ହଁ ହଁ ହଁ ବଲାଙ୍ଗୀର୍ରେ ଅଛେ ହଁ ଅଛେ ତୀର୍ଥସ୍ଥାନ୍ମାନେ ବହୁତ୍ ଅଛେ ଆମର୍ ନର୍ସିଂହନାଥ୍ ତ ଗୁଟେ ନର୍ସିଂହନାଥ୍ ହରିଶଙ୍କର୍ ତାପରେ ଆମର୍ ଇ ସୁକ୍ତେଲ ଡ୍ୟାମ୍ ଏବେ ନୂଆ ହେଇଛେ ସେଟା ବହୁତ୍ ଟ୍ରେଣ୍ଡ୍ରେ ଅଛେ ଗାଈଖାଇ ଡ୍ୟାମ୍ ଟୁରିଜିମ୍ ହଁ ଗାଈଖାଇ ଟୁରିଜିମ୍ ଏବେ ହେଇଛେ ସେ ବହୁତ୍ ଲୋକ୍ ଆସୁଛନ୍ ଆସୁଚନ୍ ଭୋଜି କର୍ବାର୍କେ ଏଥିରେ ବୋଟିଂ କରିପାରୁଛନ୍ ତମେ ବି କେବେ ଆସ ବୁଲାବୁଲି କରି ଆମର୍ ଇନ୍କେ ହଁ ହଁ ବହୁତ୍ ବଢ଼ିଆଁ ଅଛେ ବହୁତ୍ ଜାଗା ପଡ଼ୁଛେ ତାପରେ ଆମର୍ ଇଆଡ଼େ ଭଲ୍ ପିଠ ଅଛେ ନୃସିଂହନାଥ୍ ହରିଶଙ୍କର୍ ଯେନ୍ଟାକି ୱାର୍ଲ୍ଡ ଫେମସ୍ ଏ ସମସ୍ତେ ଜାନିଛନ୍ ତମେ ଆସ୍ବ ବଏଲେ ବହୁତ୍ ସୁନ୍ଦର୍ ଦର୍ଶନୀୟ ସ୍ଥାନ୍ ଏ ସୁନ୍ଦର୍ କଳା ସଂସ୍କୃତି ସବୁ ଠିକ୍ ହେଇଛେ ହଁ ବଢ଼ିଁଆ ଅଛେ ଆଉ ହଁ ବେଲେ ଖାଇବାର୍ ବ୍ୟବସ୍ଥା ଆମର୍ ବଲାଙ୍ଗୀର୍ରେ ଭଲ୍ ହଉଚେ ବଲାଙ୍ଗୀର୍ର ସବୁଠାରୁ ଚାଉଲ୍ ଚାଉଲ୍ ଚାଉଲ୍ ବରା ହଉଛେ ଆମର୍ ବଲାଙ୍ଗୀର ସବୁଠାରୁ ଫେମସ୍ ଆଉ ଭାତର୍ ଉପ୍ରେ ଭାତ୍ ଡାଲି ପନିର୍ ମସ୍ଲା ଏବଂ ଦହି ରାଇତା ଆମର୍ ପିଚୁ ହୋଟେଲ୍ର ବହୁତ୍ ଫେମସ୍ ଅଛେ ଆଉ ଆମେ ଏବେ ଯେତେ ବି କରିଛୁ ଆମର୍ ଇଆଡ଼ା ବଲାଙ୍ଗୀର୍ର ସବୁ ଅଛେ ବଲାଙ୍ଗୀର୍ରେ ସବୁ କିଛି ବ୍ୟବସ୍ଥା ବହୁତ୍ ଭଲ୍ ଭାବରେ ହେଇପାରୁଛେ ଆର୍ କଲାସ୍ତାପତ୍ୟ ଆରୁ ଯେନ୍ ନର୍ସିଂନାଥ୍ ହରିଶଙ୍କର ଅଛେ ସେଠାନେ ବି ସବୁ ଦେଖ୍ବାର୍ ଜିନିଷ୍ ସୁନ୍ଦର୍ ଭାବରେ ସହଜ୍ରେ ଦେଖିହେସି ସେଠାନେ ଖାନା ପିନା ବ୍ୟବସ୍ଥା ବି ସବୁ ଭଲ୍ ଭାବରେ ଅଛେ ଆରୁ ଇଠାନେ ବଲାଙ୍ଗୀର୍ନୁ ହରିଶଙ୍କର୍ କିଛି ନେଇ ହେଲେ ବି ପଚାଶ୍ ଷାଠେ କିଲୋମିଟର୍ ଭିତ୍ରେ ହେବା ସେ ଷାଠେ କିଲୋମିଟର୍ ଭିତ୍ରେ ହେବା ଷାଠେରୁ ସତୁର୍ ଭିତ୍ରେ ହେବା ଆରୁ ସେନ୍କେ ଯିବାର୍କେ ବହୁତ୍ ସୁବିଧା ଅଛେ ବସ୍ ମୋ ବସ୍ ଚାଲିଛେ ଲକ୍ଷ୍ମୀ ବସ୍ ଯେନ୍ଟାକେ ଆମର୍ କମ୍ ଖର୍ଚ୍ଚରେ ଜଣେ ଯାତ୍ରୀ ଯାଇପାରିକରି ସବୁ ଦର୍ଶନ୍ କରିକିରି ଆସିପାର୍ବା କମ୍ ଖର୍ଚ୍ଚରେ ବି ଚାଲିଛେ ଆରୁ ସୁନ୍ଦର୍ ଭାବରେ ବ୍ୟବସ୍ଥାରେ ସୁରକ୍ଷିତ୍ ହିସାବ୍ରେ ସମସ୍ତେ ଯାଇକରି ଆସିପାରୁଚନ୍ ଆଉ ଭଲ୍ ଦର୍ଶନୀୟ ସ୍ଥାନ୍ ଆମର୍ ବଲାଙ୍ଗୀର୍ରେ ବି ଅଛେ ହଁ ସବୁ ଠିକ୍ ଅଛେ ସବୁ ଠିକ୍ ଅଛେ ହେଲା ହଉ ହଉ ହଉ ରହୁଚେଁ ସେ